ହଁ ହେଲୋ ଜୋମାଟରେ ଜୋମାଟ ସ୍ୱିଗୀରେ କିଛି ଆସିଲା ଅର୍ଡର୍ ମାନେ କେମିତି ଚାଲିଛି ଚେୟାର୍ ଟେବୁଲ୍ ସବୁ ଖାଲି ଅଛି କଷ୍ଟମର୍ ଅଛନ୍ତି କେମିତି ଚାଲିଛି ଦିଆ ଦିଆ ଦି କେମିତି ଚାଲିଚି ସାମାନ ଗୁଡ଼ା କେମିତି ଚାଲିଛି ସବୁ ଟାଇମ୍ରୁ ଟାଇମ୍ ତ ସବୁ ଦିଆ ହେଉଛି ସବୁକିଛି ସବୁ ସବୁ ଚାଲିଛି ଠିକ୍ ଅଛି ଠିକ୍ ଅଛି ହେଲୋ ହଁ ହଉ ସବୁ କଷ୍ଟମର୍ଗୁଡ଼ା ସବୁ ତାଙ୍କର ଟାଇମ୍ ଟୁ ଟାଇମ୍ ଜିନିଷ ମିଳିଲାନି ମିଲିଯାଇଛି ନା ଆଜ୍ଞା କଷ୍ଟମର୍କୁ ତାଙ୍କର ଜିନିଷ ଯାହା ଅର୍ଡର୍ କରିଥିଲେ ସବୁ ଟାଇମ୍ ଟୁ ଟାଇମ୍ ମିଳିଯାଇଛି ନା ହଁ ହଉ ଠିକ୍ ଅଛି ହଉ ଠିକ୍ ଅଛି ଚାଲିଛି ଭଲ ନା ହଁ ହଉ ଠିକ୍ ଅଛି କିଛି କମ୍ପ୍ଲେନ୍ ଆସୁନି ନା କିଛି ଏମିତି କିଛି ଅସୁବିଧା ନାହିଁ ନା ସେମିତି ଭଲ ହିଁ ଚାଲିଛି ହଉ ସାର୍ ଠିକ୍ ଅଛି ଠିକ୍ ଅଛି